ହ୍ୟାଲୋ ଆଜ୍ଞା ଓଲା ବୁକ୍ରୁ କହୁଛନ୍ତି ଟି ମୁଁ କଷ୍ଟମର ସୂର୍ଯ୍ୟକାନ୍ତ ସ୍ଵାଇଁ କହୁଛି ଆପଣ କେଉଁଠାରେ ଟ୍ରାଫିକ୍ ଜାମ୍ରେ ଫସିଛନ୍ତି କି ମୋର ଯିବାରେ ବହୁତ ବିଳମ୍ବ ହେଉଛି ଆପଣ ଶୀଘ୍ର ଆସି ମୋ ପାଖରେ ପହଞ୍ଚନ୍ତୁ ମୁଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକର ପିମ୍ପଳ ମାଧବ ଗ୍ରାମରୁ କହୁଅଛି ଏଣୁ ମୋର ଏୟାରପୋର୍ଟ ଯିବାରେ ବହୁତ ଲେଟ୍ ହବ ବୋଲି ଓଲା ବୁକ୍ କରିଥିଲି ଓଲା ଆପଣ କେଉଁଠି ଟ୍ରାଫିକ ଜାମ୍ରେ ଫସି ଯାଇଛନ୍ତି କି ଓ କେଉଁଠାରେ ଅଛନ୍ତି ତାହା ଲୋକେଶନ ମାଧ୍ୟମରେ ପଠାନ୍ତୁ ଓ ମୁଁ ମୋ ଲୋକେଶନଟି ସେଣ୍ଡ କରୁଛି ଆପଣ କେଉଁ ଜାଗାରେ ଫସିଯାଇଥିବେ କି କ'ଣ ତାହା ବୁଝିବା ପାଇଁ ଓ ମୋର ଏୟାରପୋର୍ଟର ଟାଇମ ଛଅଟା ବେଳେ ଥିଲା ସମୟ ଆସି ସାଢ଼େ ପାଞ୍ଚଟା ହେଲାଇ ମୁଁ ଅଧଘଣ୍ଟା ଭିତରେ ପହଞ୍ଚି ପାରିବି କି ନାହିଁ ତାହା ଆପଣ କୁହନ୍ତୁ ମୁଁ ଏବେ କ'ଣ କରିବି ଆପଣ ଶୀଘ୍ର ଲୋକେଶନ ଦେଖି ଠିକ ସ୍ଥାନରେ ଆସି ପହଞ୍ଚନ୍ତୁ ଓ ମୁଁ ଆଉ ଆଉ ସମୟ ଧୈର୍ଯ୍ୟ ଧରି ରହିପାରୁନାହିଁ ଏଣୁ ଘରଲୋକ ବି ବ୍ୟସ୍ତ ହେଲେଣି ଏଣୁ ଆପଣ ଆସି ଶୀଘ୍ର ପହଞ୍ଚନ୍ତୁ ଆପଣ କେଉଁ ଟ୍ରାଫିକରେ ଫସିଛନ୍ତି ତ ଏତେ ସମୟ ଧରି ମୁଁ ଅପେକ୍ଷା କରିଛି ଆପଣ ଏତେ ସମୟ ହେଲା ଆସିଲେନି ମୁଁ ଚାରିଟା ବେଳେ ସମୟ ଦେଇଥିଲି ଆପଣ ସାଢ଼େ ପାଞ୍ଚଟା ହେଲାଇ ଆସି ପହଞ୍ଚି ନାହାନ୍ତି ଏଣୁ ମୁଁ ଓଲାକୁ ଫୋନ କରିଥିଲି ଓ ଫୋନ କରି ବୁଝିଲା ବେଳକୁ ଆପଣ କେଉଁ ଟ୍ରାଫିକ୍ ଜାମ୍ ରେ ଫସି ନାହାନ୍ତି କିନ୍ତୁ ବାଟରେ ବାଟ ଭୁଲି ଯାଇଛନ୍ତି ମୁଁ ତିର୍ତ୍ତୋଲ ବ୍ଲକ ଜଗତସିଂହପୁର ଜିଲ୍ଲାର ପିମ୍ପଳ ପଞ୍ଚାୟତ ପିମ୍ପଳଥ ଗ୍ରାମରୁ କହୁଛି ଏବଂ ଓ ଶୀଘ୍ର ଆସି ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ଏଣୁ ମୁଁ ଚିରୋପକୃତ ହେବି ଓ ମୋତେ ଠିକ ଟାଇମରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପାଇଁ ସୁବିଧା ହେବ ଏଣୁ ମୁଁ ବିନୀତ ଅନୁରୋଧ କରୁଛି ଏଥି ତୁମର ସୂର୍ଯ୍ୟକାନ୍ତ ସ୍ୱାଇଁ ଜଲ୍ଦି ଆସି ଲୋକେଶନ ସ୍ଥାନରେ ଠିକ ସ୍ଥାନରେ ଆସି ପହଞ୍ଚନ୍ତୁ ଆଉ ମୋତେ ଏଠାରୁ ଶୀଘ୍ର ଆସି ନେଇଯାଆନ୍ତୁ ମୋର ଟାଇମ୍ ଲେଟ ହେଉଛି